ଶିକ୍ଷକମାନେ ବିଦ୍ୟାଳୟରେ ତ ସବୁବେଳେ ପଢ଼ା ବିଷୟରେ କୁହନ୍ତି ତ ମୋ ମତରେ ଶିକ୍ଷକମାନେ ସା ସାମାଜିକ ମାନେ ସମାଜରେ କେମିତି ଭଲ ମଣିଷଟେ ହବ କେମିତି ଗୁଣବାନ ମଣିଷ ହବ କେମିତି ଝିଅପିଲାଙ୍କର ଆଜିକାଲି ଯେଉଁଭଳି କଣ୍ଡିସନ୍ ହେଉଛି ରେପ୍ ଠୁ ଆରମ୍ଭ କରି ବିଭିନ୍ନ ତ ମୋ ହିସାବରେ ଶିକ୍ଷକମାନେ ଶିକ୍ଷା ମୂଳରୁ ଦରକାର କି କେଉଁଟା କଲେ ଠିକ୍ କି କେଉଁଟା କଲେ ଭୁଲ୍ ଫିଜିକାଲ୍ ଯେଉଁ ଟଚ୍ କରା ଯେଉଁଟାକି ଆଜିକାଲି କୋ ବହୁତ ଝିଅ ଜାଣି ବି ପାରନ୍ତିନି କି କେଉଁ ଟଚ୍ ଭଲ କେଉଁ ଟଚ୍ ବ୍ୟାଡ଼୍ ସେଇଟା ଶିକ୍ଷକମାନଙ୍କୁ ଶିଖେଇବା ଦରକାର କି ଏଇ ଟଚ୍ଟା ଭଲକି ଏଇ ଟଚ୍ଟା ଖରାପ ତ ମୋ ହିସାବରେ ଶିକ୍ଷକମାନଙ୍କୁ କରାଟେ ଠୁ ଆରମ୍ଭ କରି ଏଇ ସବୁ ପ୍ରୋଗ୍ରାମ୍ ଯେଉଁ ନାହିଁ ସ୍କୁଲ୍ରେ କରାଟେ ଏବେ ତ ଧୀରେ ଧୀରେ ଗୋଟେ ଗୋଟେ ସ୍କୁଲ୍ ହେଇଛି କିନ୍ତୁ ବହୁତ ସାରା ସ୍କୁଲ୍ରେ କରାଟେ ପ୍ରୋଗ୍ରାମ୍ ଜୁମ୍ବା ତ ବହୁତସାରା ଜିନିଷ ଆସିନି ହଁ କମ୍ ଯେଉଁଥିରେକି ନିଜକୁ ଗୋଟେ ପିଲା ସୁରକ୍ଷିତ କରିପାରିବ ଆଉ ପିରିୟଡ଼୍ସ ଷ୍ଟଡ଼ି ଏଇଟା ହେଉଛି ଝିଅପିଲାଙ୍କ ପାଇଁ ଦରକାର କାରଣ ବହୁତ ଝିଅପିଲା ଜାଣିପାରୁ ନାହାନ୍ତି ଆଉ ସେ ଭାବୁଛନ୍ତି କାଳେ କ'ଣ ପ୍ରୋବ୍ଲେମ୍ ହେଇଗଲା କି ଯେତେବେଳେ ହୁଏ ତ ମୋ ହିସାବରେ ପିରିୟଡ଼୍ସ ବିଷୟରେ କହିବା ଦରକାର ଆଉ ଝିଅପିଲାଙ୍କୁ ଶିକ୍ଷା କରିବା ଦରକାର କି ନିଜକୁ କେମିତି ପ୍ରୋଟେକ୍ଟ ରହିବ ଦୁନିଆରେ ଆଉ ଯଦି ବି କିଛି ଏମତି ହେଲା ସବୁ ଜିନିଷ ବାପା ମା'ଙ୍କୁ ସତ କହିବ ଶିକ୍ଷକଙ୍କ ସହିତ ସେୟାର୍ କରିବ ସବୁ ଛୋଟଛୋଟ ଜିନିଷ ଖାଲି ପାଠ ପଢ଼େଇ ଦେଲେ ଶିକ୍ଷକ ଶିକ୍ଷା ତାକୁ କୁହାଯାଏନି ସବୁ ଛୋଟରୁ ବଡ଼ ଜିନିଷଟା ବି ଶିଖେଇବାଟା ହେଉଛି ଗୋଟେ ଶିକ୍ଷା କାଇଁକିନା ପିଲାମାନେ ବେଶୀ ସମୟ ସ୍କୁଲ୍ କଲେଜ୍ରେ ରୁହନ୍ତି ତ ଏଥିପାଇଁ ଶିକ୍ଷକମାନଙ୍କୁ ପିଲାଙ୍କ ସହିତ ଫ୍ରେଣ୍ଡ୍ଲି ହେଇକି ତାଙ୍କୁ ସବୁ ଛୋଟମୋଟ ପାଠଠାରୁ ଆରମ୍ଭ କରି ସାଠ ବି ଶିଖିବା ଦରକାର ତାକି ସେମାନେ ନିଜକୁ ଭଲ ମଣିଷ ରୂପେ ସମାଜରେ ଏଷ୍ଟାବ୍ଲିସ୍ କରିପାରିବେ କାଇଁକିନା ଗୋଟେ ଶିକ୍ଷକ ହିଁ ଗୋଟେ ପିଲାର ଭବିଷ୍ୟତ କରେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଯେମିତି କୁହାହେଇଛି ସେମତି ଶିକ୍ଷକ ସବୁ ଜିନିଷ ଶିଖେଇବା ଦରକାର ସ୍କୁଲ୍ରେ ଏଜୁକେସନ୍ସ ଭଲ ରହିବା ଦରକାର ତାକି ଆଗକୁ ଡେଭଲପ୍ ଇଣ୍ଡିଆ ହବ